ଆପଣ ସେଇ ନରାଜରୁ କ୍ଷୀରବାଲା କହୁଥିଲେ ଟି ଆପଣଙ୍କଠୁ ମୁଁ ଏ ଦୁଇ ତିନିଦିନ ତଳେ କ୍ଷୀର ଆଣିଥିଲି ବୁଝିଲେ ଆପଣ କ୍ଷୀରରେ କଣ କଣ ମିଶେଇଥିଲେ କି

ଆଉ ସେ ଆମର ଗୋଟେ ମୋ ସାନ ଭାଇଟା କ୍ଷୀର ପିଇକିନା ବହୁତ ଅସୁସ୍ଥ ଜାଣିଲେ ଅସୁସ୍ଥ ଏଇନା ମେଡ଼ିକାଲ୍ରେ ପଡ଼ିଛି ସାଲାଇନ୍ ଫାଲାଇନ୍ ଲାଗିଛି ଆପଣ କଣ ମିଶଉଥିଲେ ମୁଁ ତ ଜାଣିନି ହଁ ମୁଁ ସେଇଆ ମୁଁ ବରଜ କରିକି ଆଣିଲି ଆପଣ ଏବେ କଣ କ୍ଷୀରରେ ମିଶେଇଥିବେ କଣ ମୁଁ ଜାଣିବି ସେ ଆମକୁ ମୁଁ ତ ସିଏ ତାହେଲେ ଅସୁସ୍ଥ କେନ୍ତି ହେଲା ଆଗରୁ ଭଲ ଥିଲା ଏବେ ଅସୁସ୍ଥ ପୁରା ଆଉ ଏ ଅସୁସ୍ଥ ହେଲେ ଆପଣ କାହାର କଣ ମେଡ଼ିସିନ୍ ଫେଡ଼ିସିନ ମିଶଉଥିବେ ତମର ଲାଭ ପାଇଁ ହଁ ବହୁତ ହଁ ଦୋକାନ କଣ ତମେ ଦେଲ ଯେ ସେ ଆମ ଘରଲୋକେ ପାଟିକଲେ ମୋତେ ସେଦିନ କହିଲେ କୋଉଠୁ ତୁ କ୍ଷୀର ଆଣିଲୁ ଯେ ତୋ ସାନ ଭାଇ ଅସୁସ୍ଥ ଆଉ ଆଉଥରେ ନେବୁ କଣ ଆଉଗୋଟେ ଲୋକକୁ ଅସୁସ୍ଥ କରିବାପାଇଁ ନା କଥା ଯେନ୍ତି କହୁଛନ୍ତି ଆପଣ ଟେଷ୍ଟ କର ଏଇନା ତ ମୋତେ ଘରେ ଯୋଉ ଗାଳିଗୁଳା ଦେଉଛନ୍ତି ସିଏ ପୁଣି ମୋ ସାନ ଭାଇଟା ସାଲାଇନ୍ ଲାଗିଛି ମେଡ଼ିକାଲ୍ରେ ଆଉ ସେଇଆ କିଛି ନଥିବ ସେ ମନକୁ ମନ ନିଜେ ହେଇଗଲା ନା କଣ ହେବ ତା'ର ଯାହାହେବ କିଏ ଦାୟୀ ହେବ କହିଲେ ଆଉକିଛି ଆଉକିଛି କଣ ଥିବ ସିଏ ତ ଆଗରୁ ଭଲ ଥିଲା କ୍ଷୀର ପିଇବା ପରେ ତା'ର ଆସ୍ତେ ଆସ୍ତେ କଣ ଦେହ ଖରାପ ହେଲା ପୁଣି ଏବେ ଅଧିକ ଜୋର୍ସୋର୍ ହେଲାଣି ହଁ ମିଶାମିଶି ନା କଣ ହେଲା ତମେ ଦେଖିବ ନା ନିଜ ପିଲାର ହେଇଥିଲେ ଆପଣ ଜାଣିପାରିଥାନ୍ତେ କେମ୍ତି କଣ ଆମକୁ କଷ୍ଟଟା ଲାଗୁଛି ହଁ ପଇସା ଆମେ ତମଠୁ କ୍ଷୀର ଆଣିଲୁ ଆଉ ଯେତେବେଳେ ଅଲଗା ଯୋଉଠୁ ଆଣୁ କାହାର କିଛି ହୁଏନି ଆମେ ଯେମିତି ତମଠୁ କ୍ଷୀର ଫାର୍ଷ୍ଟ ଟାଇମ୍ ନେଲୁ ତା ଖାଇଲା ପରଠୁ ହିଁ ତା'ର ଏମ୍ତି ଏମ୍ତି ସବୁ ହେଲାଣି ଦେହ ଖରାପ ସେଇଟା ଉପରବାଲାଙ୍କୁ ଜଣା ଆମେ କଣ ଜାଣିବୁ କେମ୍ତି କ୍ଷୀରଟା କ୍ଷୀରରେ ତମେ ଆପଣ କଣ ମିଶେଇଲେ ଆଉ ତା'ର ଅଲଟ୍ରନେଟିଭ୍ ଦେଖିବା କଣ ହେଉଛି ଆପଣଙ୍କ ଉପରବାଲା ଜଣଙ୍କୁ ଦେଖିବ କ୍ଷୀରଟା ଆପଣ କିଏ ଭୁଲ କିଏ ଖରାପ ଆଉ